ବ୍ରହ୍ମାଣ୍ଡ ହଉଛି ଆମ ପୃଥିବୀର ଶ୍ରେଷ୍ଟ ଏଠାରେ ଏଠାରେ ଜୀବଜନ୍ତୁ ପ୍ରାଣୀ ମଣିଷ ସବୁ ବସବାସ କରନ୍ତି ଏଠାରେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବହୁତ ବହୁତ ତାଙ୍କ ଧନ୍ୟବାଦରେ ବହୁତ ଲୋକ ରହି ଏଇ ବ୍ରହ୍ମାଣ୍ଡରେ ବସବାସ କରନ୍ତି ଏହାର ସୁକାର୍ଯ୍ୟ ନିମନ୍ତେ ବ୍ରହ୍ମାଣ୍ଡର ଐତିହାସିକ ନିମନ୍ତେ ବହୁତ ପ୍ରାଣୀ ପ୍ରାଣୀ ମଣିଷ ଜନ୍ମିତ କରି ବ୍ରହ୍ମାଣ୍ଡରେ ସୃଷ୍ଟିକର୍ତ୍ତା ହିଁ ରହିଥାନ୍ତି ତେଣୁ ଏଇ ବ୍ରହ୍ମାଣ୍ଡର ଆକର୍ଷଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ